ବର୍ତ୍ତମାନଙ୍କ ଦୁନିଆଁରେ ସମସ୍ତ ପିଲାମାନଙ୍କୁ ସଞ୍ଚୟ ଏକାଉଣ୍ଟ ଖୋଲିବାର ବହୁତ ଆବଶ୍ୟକ ରହିଛି ଏବଂ ପଇସା ରଖିବାର ବହୁତ ଜରୁରୀ ଏହି ସମୟର ରେ ଏକାଉଣ୍ଟରେ ପଇସା ରଖିଥିଲେ ସୁବିଧା ଅସୁବିଧାରେ କାଢ଼ିକି ବ୍ୟବହାର କରିପାରନ୍ତି ଖାତା ପେନ୍ ଯେକୌଣସି ଜିନିଷ ବି କିଣିବାକୁ ସହଜ ହେଇଥାଏ ଖାତାରେ ପଇସା ରଖିଥିଲେ ଏବଂ ଘରର ଅସୁବିଧା ହେଲେ ବି ଏକାଉଣ୍ଟ ଖାତାରେ ପଇସା ରଖିଥିଲେ କାଢ଼ିକି ଦେଇପାରନ୍ତି ଆଜିକା ଡେଟରେ ସମସ୍ତଙ୍କ ପାଖରେ ସଞ୍ଚୟ ଖାତା ରହିବା ଜରୁରୀ ଏବଂ ପଇସା ଜମା କରିବା ବି ଜରୁରୀ ଏଇ ଡେଟରେ ସମସ୍ତେ ସଞ୍ଚୟ ଖାତା ଖୋଲିଥିବେ ଏବଂ ପଇସା ବି ରଖିବାକୁ ଚେଷ୍ଟା କରୁଥିବ ଏବଂ ଏଇ ଡେଟରେ ସମସ୍ତେ ପଇସା ରଖିକି ନିଜ ସୁବିଧା ଅସୁବିଧାରେ କାଢ଼ିକି ବ୍ୟବହାର କରିପାରିବେ ଏବଂ ନିଜର ଘରର ଫ୍ୟାମିଲି ଏବଂ କୌଣସି ଅସୁବିଧା ହେଲେ ବି ନିଜେ ବି କାଢ଼ିକି ବ୍ୟବହାର କରିହେବ ସେଇଟା ପାଇଁ ସଞ୍ଚୟ ଖାତାରେ ପଇସା ରୋକିବାର ଜରୁରୀ ଆଜିକା ଡେଟରେ ପଇସା ରଖିବା ନିହାତି ଦରକାର